ହଁ ହ୍ୟାଲୋ ନମସ୍କାର ନମସ୍କାର ହଉ ହଉ କରିବା ସହଯୋଗ ସହଯୋଗ କରିବା ଆଜ୍ଞା ଆଉ କିଏ ପିଲା ନ ବର୍ତ୍ତମାନଙ୍କ ଏ ପିଲା ଅଛି କି ଆପଣ ଇଏ କରିବା

ଆଚ୍ଛା

ଦେବା

ହଉ ହଉ କିଛି ନାହିଁ ଦେବା